ବାହାରେ ଦୂରୁପରୋଜ୍ୟ ଯାତ୍ରା କରିବା ପାଇଁ ମୋତେ ସମୁଦ୍ର ବେଳାଭୂମିରେ ବୁଲିବାକୁ ଖୁବ୍ ଆନନ୍ଦ ଦିଏ ଓ ସମୁଦ୍ରର ବାୟୁମଣ୍ଡଳ ଓ ତା'ର ତାପମାତ୍ରା ବହୁତ ଶରୀରକୁ ଆନନ୍ଦ ଦେଇଥାଏ ବୁଲିବା ଦ୍ୱାରା ଶରୀରରେ ଏକ ଅଦ୍ଭୁତ ଶକ୍ତିର ସଞ୍ଚାରଣ ହୁଏ ଏବଂ ମାନସିକ ଅବସ୍ଥା ଠିକ୍ ରୁହେ ପାହାଡ଼ରେ ସୂର୍ଯ୍ୟ ଅସ୍ତ ହେବାର ସୌନ୍ଦର୍ଯ୍ୟ ଏକ ବହୁତ ମନୋଲୋଭ ଦୃଶ୍ୟ ଯାହା ଦେଖିବା ପାଇଁ ସମସ୍ତେ ଆଗ୍ରହୀ ରହିଥାନ୍ତି ଏବଂ ପସନ୍ଦ କରିଥାନ୍ତି